ହଁ ଡ୍ରାଇଭର୍ ଭାଇ ଆପଣଙ୍କ ପାଖରେ ତ ପହଞ୍ଚିଗଲି ଯେଉଁସ୍ଥାନକୁ କହିଥିଲେ ସେ ସ୍ଥାନକୁ ନେଲେ ମୋ ପାଖରେ ତ ନଗଦ ପଇସା ନାଇଁ ଆପଣ ୟୁ ପି ଆଇ କି ଫୋନ୍ ପେ କି ପେଟିଏମର ବ୍ୟବହାର କରୁଛନ୍ କେଁ ଯଦି ନା ବ୍ୟବହାର କରିବାର୍ ବୋଲେ ଏଟା କେମ୍ତି ହେବା ମୁଇଁତ ବିନା ପଇସା ଧରକିରି ଏଇଟି ଆସିଚେଁ ନଗଦ ପଇସା ମୁଇଁନ ନାଇଁନ ଆଜିକାଲି ଡିଜିଟାଲ୍ ଯୁଗ ହେଲାନ୍ କଣ କେନ୍ ଅଛନ୍ତି ଏଟା ଯଦି ଫୋନ୍ ପେ ନାଇଁଥିଲା କେତେ ଅସୁବିଧା ହେଉଛେ ହେଲା ସେଥିଲାଗି ଆପଣ ଫୋନ୍ ପେର ବ୍ୟବସ୍ଥା କରବାର୍ କଥା ଏହାଦ୍ୱାରା ବହୁତଲୋକ ଉପକୃତ ହେଇପାରିବେ ଏହାଦି ମୋର କଥା ଦେଖନ୍ ମୋର ପାଖେ ନଗଦ୍ ନାଇନ୍ କିନ୍ତୁ ଫୋନ୍ ପେରେ ପଇସା ଅଛେ ତ ମୁଁ କେନ୍ତା କର୍ମି ଆଜିକାଲି ଯୁଗରେ କେନ୍ତା ହଇରାଣ ହେବି ମୁଇଁ ହକ୍ ବ୍ୟାଙ୍କରେ ପଇସା ଥାଇକରି ଫୋନ୍ ପେରେ ପଇସା ଥାଇକରି ମୁଁ କେତେ ଅସୁବିଧା ହଉଛେ ତେଣୁ ଆପଣ ଫୋନ୍ ପେ କି ପେଟିଏମ୍ କି ଅନ୍ୟ ୟୁ ପି ଆଇ ଆଇ ଡ଼ି କରିକି ଲୋକଙ୍କର ସୁବିଧା କରପାରିବେ ସେଥିଲାଗି କରୁନ୍